ଯେହେତୁ ମୁଁ ଜଣେ କୃଷକ ମୁଁ କୃଷି କାମ କରେ ମୋର ପାଞ୍ଚ ମାଣ ଜମି ଅଛି ଏବଂ ବିଭିନ୍ନ ପ୍ରକାର ଫସଲ ମୁଁ ଉତ୍ପାଦନ କରେ ଆଉ ଏହି ଫସଲ ଅଧିକ ଉତ୍ପାଦନ କରିବା ପାଇଁ ଏବଂ ଗୁଣବତ୍ତା ବଢେଇବା ପାଇଁ ମୁଁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରେ ସେହି କୌଶଳ ଭିତରେ ମୁଁ ପ୍ରଥମେ ଫସଲ କରିବା ପୂର୍ବରୁ ଦୁଇ ମାସ ପୂର୍ବରୁ ଜମିକୁ ହଳ କରେ ଏବଂ ଫସଲ ଲଗେଇଲାବେଳେ ପାଣି ଦିଏ ଆଉ ଫସଲ ଲଗେଇଲା ପୂର୍ବରୁ ଭଲ ମଞ୍ଜି କିଣିକି ଆଣେ ଆଉ ଯେଉଁ ବିହନ ଲଗାଏ ସେ ମଧ୍ୟ ହାଇବ୍ରିଡ଼ ଥାଏ ଏବଂ ଦେଶୀ ବିହନ ମଧ୍ୟ ଥାଏ ଆଉ ମୁଁ ମଧ୍ୟ ଗୁଣବତ୍ତାକୁ ବହୁତ ଗୁରୁତ୍ୱ ଦିଏ କାରଣ ଯଦି ଆମେ ବିହନ ଠିକରେ ନବୁଣିବା ଭଲ ବିହନ ନବୁଣିବା ତେବେ ଫସଲ ଉତ୍ପାଦନ ବଢ଼ିବ ନାହିଁ ତେଣୁ ମୁଁ ମଞ୍ଜି ବୁଣିଲାପରେ ପାଣି ଯଥାସାଧ୍ୟ ଏବଂ ଯଥାରୀତି ଠିକ ଟାଇମରେ ମଧ୍ୟ ଦିଏ ଯେତେବେଳେ ଗଛ ବଢ଼ିଯାଏ ସେତେବେଳେ କେଉଁ ସାର କେତେବେଳେ ପଡ଼ିବ ତାକୁ ମଧ୍ୟ ମୁଁ ଦୃଷ୍ଟି ରଖିଥାଏ ଆଉ ଫସଲ ଉତ୍ପାଦନ କଲାପରେ ତାକୁ ବିକ୍ରିବଟା କରିବା ପାଇଁ ମୁଁ ଘରେ ମଧ୍ୟ ତାକୁ ସଞ୍ଚିତ କରି ରଖିଥାଏ ଏବଂ ତାକୁ ବିକ୍ରୀ କରିବା ପାଇଁ ଠିକ ମାଧ୍ୟମ ମଧ୍ୟ ମୁଁ ଅବଲମ୍ବନ କରିଥାଏ ଆଉ ଏଇ ଫସଲକୁ ନିଜ ଘରେ ସାଇତି ରଖିବା ପାଇଁ କେତେକ କୌଶଳ ମଧ୍ୟ ମୁଁ ବ୍ୟବହାର କରିଥାଏ ଯଥା ବେଶି ବେଶି ମାଧ୍ୟମରେ ମଧ୍ୟ ମୁଁ ଫସଲ ଉତ୍ପାଦନ କରିବାକୁ ବେଶି ଗୁରୁତ୍ୱ ଦେଇଥାଏ